ହ୍ୟାଲୋ ସାର୍ ଆପଣଙ୍କ କମ୍ପାନୀରୁ ମୁଁ ଗୋଟିଏ ଶାଢ଼ୀ ଅର୍ଡ଼ର କରିଥିଲି ଯାହାକି ଦେଖିବାକୁ ବହୁତ ହିଁ ସୁନ୍ଦର ସେ ଶାଢ଼ୀଟି ଭଲ ଡିଜ଼ାଇନ୍ ଭଲ କ୍ଵାଲିଟିର ବି ସେ ଶାଢ଼ୀର କଲର୍ ମୋତେ ବହୁତ ହିଁ ଭଲ ଲାଗୁଛି ସେ ଶାଢ଼ୀର କଲର୍ ଟୁ ଇନ୍ ୱାନ୍ କଲର୍ ଆସିଛି ସେ ଶାଢ଼ୀର ଡିଜାଇନ୍ ଷ୍ଟାଇଲିସ୍ ବହୁତ ହିଁ ସୁନ୍ଦର ଆସିଛି ସେ ଶାଢ଼ୀ ବହୁତ ଭଲ ଲାଗୁଛି ଓ ସେହିପରି ଶାଢ଼ୀ ପଠେଇ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ମୁଁ ଭାବିଥିବା ଠାରୁ ବି ବହୁତ ଅଧିକ ଭଲ ଆସିଛି ସେହିପରିକା ଶାଢ଼ୀ ଆପଣ ସମସ୍ତଙ୍କୁ ପଠାନ୍ତୁ ତ ଆପଣଙ୍କୁ ସମସ୍ତେ ବହୁତ ଭଲ କହିବେ ସେହି ପ୍ରକାରର ଶାଢ଼ୀ ପଠେଇଲେ ସମସ୍ତେ ବହୁତ ହିଁ ଖୁସି ହେବେ ମୋତେ ସେ ଶାଢ଼ୀ ଦେଖି ସମସ୍ତେ ବହୁତ ହିଁ ପ୍ରଶଂସା କରିଛନ୍ତି ତ ସେହିପ୍ରକାର ଶାଢ଼ୀ ଆପଣ ପଠାନ୍ତୁ ଓ ଆପଣଙ୍କ ସେ ଶାଢ଼ୀକୁ ଦେଖି ମୋ ଭଉଣୀ ଖୁସି ହେଲା ଓ ସେ ସେହି ପରିକା ଶାଢ଼ୀ ମଗେଇବାକୁ ଚାହେଁ ତ ଆପଣ ଦୟାକରି ସେହିପରି ଶାଢ଼ୀ ପଠେଇବେ ସେ ସେ ଶାଢ଼ୀକୁ ଆଣି ବହୁତ ହିଁ ଖୁସି ହେବ ତ ଆପଣ ସେହିପରିକା ଭଲ ଭଲ ଶାଢ଼ୀ ପଠାନ୍ତୁ ସେହିପରିକା ଭଲ ଶାଢ଼ୀ ପଠେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ